ବଗିଚାରେ ଉତ୍ପାଦିତ ଫୁଲକୁ ସାଧାରଣତଃ ଆମେ ଠାକୁରଙ୍କ ପୂଜାରେ ଲଗାଇଥାଉ ତ ପ୍ରକୃତରେ ଯେଉଁମାନେ ଦେବ ଭକ୍ତ ସେମାନେ ପ୍ରତିଦିନ ସକାଳେ ଶଯ୍ୟା ତ୍ୟାଗ କରିକି ପ୍ରଥମେ ନିହାତି ଫୁଲ ତୋଳିବାକୁ ଯିବେ ତ ସେଇ ଫୁଲକୁ ସେମାନେ ଆଣିକି ମାଳ ତିଆରି କରିକି ବା ଏମିତିରେ ବି ଫୁଲକୁ ସେ ଠାକୁରଙ୍କ ପୂଜାରେ ଲଗାଇଥାନ୍ତି ଆଉ ଫଳକୁ ଯଦି ଦେଖିବା ତ ଫଳ ପ୍ରଥମତଃ ସେମାନେ ତାଙ୍କ ନିଜର ଖାଇବାରେ ବ୍ୟବହାର କରନ୍ତି ତ ଖାଇ ସାରିକି ରେଷ୍ଟ ଯେତିକି ରୁହେ ତ ସେରା ନେଇକି ବଜାରରେ ବିକ୍ରୀ କରିକି ଦୁଇ ପଇସା ପାଇଥାନ୍ତି ସେମିତି ଫୁଲ ବି ଫୁଲକୁ ଠାକୁର ପୂଜାରେ ଯାହା ଲଗେଇଲେ ଲଗେଇଲେ ତ ତା ବାଦେ ଧରନ୍ତୁ ସୂର୍ଯ୍ୟମୁଖୀ ଫୁଲଟା ତାକୁ ସୂର୍ଯ୍ୟମୁଖୀ ଫୁଲରୁ ତାକୁ ତେଲ ବାହାର କରାଯାଉଛି ଯଦି ମୁଁ କହିବି ଗେଣ୍ଡୁ ଫୁଲଟା ଗେଣ୍ଡୁ ଫୁଲକୁ ବି ନେଇକି ମାର୍କେଟ୍ରେ ବିକ୍ରି କରିକି ସେମାନେ ପଇସା ରୋଜଗାର କରିପାରୁଛନ୍ତି ସୂର୍ଯ୍ୟମୁଖୀ ଫୁଲରୁ ତାର ମଞ୍ଜି କଲେକ୍ସନ୍ କରିକି ମଞ୍ଜିରୁ ତେଲ ପ୍ରସ୍ତୁତ କରିକି ସେ ତେଲକୁ ବ୍ୟବହାର କରୁଛନ୍ତି ଫଳ ଯଦି କହିବି ବିଭିନ୍ନ ପ୍ରକାର ଫଳ ବଗିଚାରେ କ'ଣ ହଉଛି ନା ପିଜୁଳି ଆସୁଛି ମୋର କମଳା ଆସୁଛି ଡାଳିମ୍ବ ଆସୁଛି ଏଇ ସବୁ ନିଜ ଘର ପପେୟା ଆସୁଛି ଏ ସବୁ ନିଜର ଘରେ ନିଜ ବଗିଚାରେ ଉତ୍ପାଦନ କରିକି ତାଙ୍କର ନିଜର ଖାଇବା ବହନ କରି ସାରିକି ସେମାନେ ମାର୍କେଟ୍ରେ ନେଇକି ବିକିକି ପଇସା ରୋଜଗାର କରନ୍ତି